ମୁଁ ଯେତେବେଳେ ସାଧାରଣତଃ ଚିତ୍ର ଅଙ୍କନ କରିଥାଏ ମୋ ସମ୍ମୁଖରେ ଥିବା ଦୃଶ୍ୟକୁ ମୁଁ ଚିତ୍ର ଅଙ୍କନରେ ଭାବରେ ଲୋକମାନଙ୍କୁ ଦେଖେଇବାକୁ ଚେଷ୍ଟା କରିଥାଏ କିନ୍ତୁ ମୁଁ କୌଣସି ଅଲଗା ଜିନିଷ କିମ୍ବା ଅନୁଭବରୁ କାଢ଼ି କୌଣସି ଚିତ୍ର ଅଙ୍କନ କରିନଥାଏ ଯଉଁଟାକି ମୋର ଏକ ଭଲ ଗୁଣ ବୋଲି ସମସ୍ତେ କହନ୍ତି ଯେଉଁ ଜିନିଷଟା ସମ୍ମୁଖରେ ଦେଖେ ସେହି ଜିନିଷଟାକୁ ଚିତ୍ର ଅଙ୍କନରେ ବନାଇଥାଏ ଯାହାକି ସମସ୍ତଙ୍କୁ ବହୁତ ଆକର୍ଷଣୀୟ ଲାଗିଥାଏ